ଓଡ଼ିଶୀ ନୃତ୍ୟ ହେଉଛି ଏକ ବହୁତ ସୁନ୍ଦର ନୃତ୍ୟ ଓଡ଼ିଶୀ ନୃତ୍ୟ ଶିଖିବା ପାଇଁ ବହୁତ କି ଗୋଟିଏ ବହୁତ ଗୁଡ଼ିଏ ଶୈଳୀ ବ୍ୟବହାର କରିବାକୁ ପଡ଼ିଥାଏ ଯାହାକିି ଓଡ଼ିଶୀ ନୃତ୍ୟ କରିବା ପାଇଁ ହେଲେ ଓଡ଼ିଶୀ ନୃତ୍ୟର ବେଶପୋଷାକ ବ୍ୟବହାର କରିବାକୁ ପଡ଼ିଥାଏ ଓଡ଼ିଶୀ ନୃତ୍ୟ କରିବାକୁ ହେଲେ ଏମିତି ହାତ ପାଦ ବାଦ୍ୟର ବାଦ୍ୟର ତାଳେ ତାଳେ ହାତ ଗୋଡ଼ ସବୁ ଅଙ୍ଗଭଙ୍ଗୀ କରିବାକୁ ପଡ଼ିଥାଏ ଓଡ଼ିଶୀ ନୃତ୍ୟ କରିବା ପାଇଁ ହେଲେ ତା'ର ବେଶପୋଷାକ ଅଲଗା ପ୍ରକାର ଥାଏ ସେ ବେଶପୋଷାକ ପିନ୍ଧିବା ଦ୍ୱାରା ଅନେକ କିଛି ସୁବିଧା ହୋଇଥାଏ ବହୁତ ଓଡ଼ିଶୀ ନୃତ୍ୟ କରିବା ସମୟରେ ବହୁତ ପରିଶ୍ରମ କରିବାକୁ ପଡ଼ିିଥାଏ ଲୋକ ଓଡ଼ିଶୀ ନୃତ୍ୟ ହେଉଛି ଗୋଟିଏ ଲୋକନୃତ୍ୟ ଓଡ଼ିଶୀ ନୃତ୍ୟ କରିବା ସମାଜରେ ବହୁତ ଭଲ ଲାଗ ଦେଖିବାକୁ ବହୁତ ଭଲ ଲାଗିଥାଏ ଓଡ଼ିଶୀ ନୃତ୍ୟ କରିବା ଦ୍ୱାରା ବେଶପୋଷାକ ହେଉଛି ବହୁତ କିଛି ପ୍ରୟୋଗ କରିବାକୁ ପଡ଼ିଥାଏ ଆଉ ଆମର ଲୋକନୃତ୍ୟ ହେଉଛି ସମ୍ବଲପୁରୀ ରସରକେଲି ଡାଲଖାଇ ମାଏଲାଜଡ଼ ଇତ୍ୟାଦି ରସରକେଲି ଯେମିତି ଡାଲଖାଈ ନାଚିବା ଲାଗି ଲୋକ ଓଡ଼ିଶୀ ନୃତ୍ୟରେ ଯେମିତି ବେଶପୋଷକ ତା'ର ଗୋଟେ ଥାଏ ସେମିତି ଲୋକ ଏମିତି ରସରକେଲି ଡାଲଖାଇ ନାଚିବା ପାଇଁ ମଧ୍ୟ ଗୋଟେ ବେଶପୋଷାକ ଥାଏ ସେହି ବେଶପୋଷାକ ମଧ୍ୟରେ ହେଉଛି ପାଉଁଜି ଘୁଙ୍ଗୁର ତା'ପରେ ସେ କର୍ଣ୍ଣଫୁଲ ବାହାଟି ଇତ୍ୟାଦି ବ୍ୟବହାର କରିବାକୁ ପଡ଼ିଥାଏ ସମ୍ବଲପୁରୀ ନୃତ୍ୟ କରିବାକୁ ମଧ୍ୟ ଅନେକ ଗୁଡ଼ିଏ ଶୈଳୀ ଥାଏ ସେହି ଶୈଳୀର ଶୈଳୀ ଅନୁସାରେ ଯଦି ଆମେ ନାଚ କରୁ ନୃତ୍ୟ ପରିବେଷଣ କରିବା ତା'ହେଲେ ଲୋକଙ୍କୁ ଦେଖିବା ପାଇଁ ମଧ୍ୟ ଆକର୍ଷଣ ଲାଗିଥାଏ ଯାହା ଦ୍ୱାରା ଲୋକେ ଆକର୍ଷଣ ହୋଇ ଦେଖିଥାନ୍ତି